ମୋବାଇଲ ଏବଂ ଟି ଭି ଦ୍ବାରା ଅତ୍ୟଧିକ ବ୍ୟବହାର ଦ୍ବାରା ପିଲାମାନେ ତାଙ୍କର ମାନସିକ ସ୍ଥିତିକୁ ବା ଶାରୀରିକରେ ବହୁତ ବଡ଼ ସମସ୍ଯା ଉତ୍ପନ ହେଉଛି ଯଦ୍ବାରା ପିଲାମାନଙ୍କର ପାଠ ପଢ଼ାପ୍ରତି କୌଣସି ଆଗ୍ରହ ନଥାଏ କି କୌଣସି କାର୍ଯ୍ୟ କରିବା କି ତାଙ୍କର ଶାରୀରିକ ବୃଦ୍ଧି ଘଟିବା ସେମିତିରେ କିଛି ବି ଆଗ୍ରହ ନଥାଏ କିନ୍ତୁ ସବ ପ୍ରତ୍ଯେକ ଟାଇମ ମୋବାଇଲରେ ସିଏ ବ୍ୟସ୍ତ ରହିଥାନ୍ତି ସେଥିପାଇଁ ମୋବାଇଲ ଏବଂ ଟି ଭି ଦ୍ବାରା ବହୁତ ପିଲା ତାଙ୍କର ମାନସିକ ସ୍ଥିତିକୁ ଭୁଲିଯାଇଥାନ୍ତି ଶାରୀରିକର ବୃଦ୍ଧିବି ହୋଇନଥାଏ ସେଥିପାଇଁ ତାଙ୍କର ପାଠ ପଢ଼ିବାକୁ ଇଚ୍ଛା ନ ଥାଏ ଖେଳ ଖେଳ ବି ଖେଳ ପାଇଁ ବି ଇଚ୍ଛା ନ ଥାଏ କୌଣସି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବାକୁ ଇଚ୍ଛା ନ ଥାଏ ସେଥିପାଇଁ ତାଙ୍କର ମାନସିକର କୌଣସି ପ୍ରଭା ମାନସିକ ପ୍ରଭାବ ପଡ଼ିଥାଏ ଯଦ୍ଵାରା ସେମାନଙ୍କୁ ସେମାନଙ୍କର କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ମନୋବୃତ୍ତି ନଥାଏ ଏବଂ ତାଙ୍କର ଶାରୀରିକ ପ୍ରଭାବ ମଧ୍ୟ ପଡ଼ିଥାଏ ଯେପରିକି ପ୍ରତ୍ଯେକ ଦିନ ଏନ ସବୁବେଳେ ଯଦି ଗୋଟେ ପିଲା ମୋବାଇଲ ଦେଖେ ତାହେଲେ ସ ମୋବାଇଲ ଦେଖିବା ଦ୍ବାରା ତାହାର ଆଖିର ପ୍ରଭାବ ପଡ଼ିଥାଏ ଯଦ୍ବାରା ଆଖିର ଆଗକୁ ନ ଦେଖାଯାଇପାରେ କିମ୍ବା ନଷ୍ଟ ହେଇଯିବାର ସମ୍ଭାବନା ମଧ୍ୟ ରହିଥାଏ ଯେମିତିକି ଗୋଟେ ପିଲା ଯଦି ଗୋଟିଏ କାମକୁ ଆଗ୍ରହ ସହ କରେ ତାହେଲେ ତାର କାର୍ଯ୍ୟର ଫଳାଫଳ ନିଶ୍ଚୟ ସଫଳ ବା ଭଲ ହୋଇଥାଏ ଯଦି ଗୋଟେ ପିଲା ପ୍ରତ୍ଯେକ ଦିନ କେବଳ ଗୋଟିଏ ମୋବାଇଲ ପଛରେ ଦିନରାତି ବସି ମୋବାଇଲ ଦେଖିବ ତାହେଲେ ତାର ମାନସିକ ସ୍ଥିତି ଏବଂ ଶାରୀରିକ ପ୍ରତି କ୍ଷୟକ୍ଷତି ଘଟି ଘଟିବ ଏକ ରେ ତ ହେଲା ତାର ଶାରୀରିକ କ୍ଷତି ଘଟେ ପ୍ରଥମେ ତାର ଆଖିର ନଷ୍ଟ ହୋଇଯାଇଥାଏ ଏବଂ ବାରମ୍ବାର କଥା ହେବା ଦ୍ବାରା ଏ ପ୍ରତ୍ଯେକ ସ ସବୁ ସବୁବେଳେ ଏନିଟାଇମ ଯଦି ଜଣେ ବ୍ୟକ୍ତି ଫୋନରେ କଥାହୁଏ ତାହେଲେ ତାର ଟି ଭି କି କି ମାନେ ଟି ଭି ଭଳି କେତେକ କ୍ୟାନ୍ସର ରୋଗରେ ମଧ୍ୟ ସେମାନେ ପୀଡ଼ିତ ହେଇପାରନ୍ତି ଏପରିକି ସେମାନଙ୍କର ଦେହ ହା ହାତ ଗୋଡ଼ ଅକାମି ହୋଇପାରେ କୌଣସି କାର୍ଯ୍ୟ କି କାମ କରିବାକୁ ଭ କାର୍ଯ୍ୟ କି କି କିମ୍ବା କାମ କରିବାକୁ ଭଲ ଲାଗିନଥାଏ ଯଦ୍ଵାରା ମୋବାଇଲର ଓ ଟି ଭି ଦେଖିବା ଦ୍ବାରା ତାଙ୍କର ବହୁତ ସମୟ ନଷ୍ଟ ହେବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକ କ୍ଷୟ ହୋଇଯାଇଥାଏ ଫାଷ୍ଟ ହେଲା ମୋବାଇଲ ଗୋଟିଏ ପିଲାଟିଏ ମୋବାଇଲ ଦେଖିବା ଦ୍ବାରା ତାର ଶାରୀରିକ ଓ ମାନସିକ କବ୍ କେତେ ସପକ୍ଷରେ ଯେ ବୃଦ୍ଧି କରୁଛି କେତେ ବିପକ୍ଷରେ ହ୍ରାସ କରୁଛି ସେ ସମ୍ପର୍କରେ ଜାଣିବା ଫାଷ୍ଟ ହେଲା ସପକ୍ଷରେ ଅବଶ୍ୟ ମୋବାଇଲ ହଇଛି କିମ୍ବା ଟି ଭି ଆମେ କୌଣସି ତଥ୍ୟ ବିଷୟରେ ଜାଣିବା ପାଇଁ ମୋବାଇଲ ଆଉ ଟିଭିର ଆବଶ୍ୟକତା ରହିଛି ତା ତାପରେ ବି ଯଦି ଜଣେ ସବୁବେଳେ ଗୋଟେ ଫୋନ ଧରି ଦେଖ ହୁଏ ଦେଖୁଥିବ ଖେଳୁଥିବ ତାହେଲେ ତାର କୌଣସି କାମ ପ୍ରତି କାର୍ଯ୍ୟ ପ୍ରତି ଇଚ୍ଛାଶକ୍ତି ନଥାଏ ସେଥିପାଇଁ ତାଙ୍କର ମାନସିକର ସ୍ଥିତି ମାନସିକ ସ୍ଥିତି ଭୁଲି ଯାଇଥାନ୍ତି ଏପରିକି ଧର ମନ୍ଦିର ଗଲାବେଳେ ସମସ୍ତେ ଯାଆନ୍ତି ତ ମନ୍ଦିରକୁ ମଧ୍ୟ ତାଙ୍କର ଫୋନ ନେଇଯାନ୍ତି କି ଏଗଜାମ ହଲକୁ ମଧ୍ୟ ତାଙ୍କ ଫୋନ ନେଇଯାନ୍ତି ଫୋନ ନେଇକି ଯିବା ଦ୍ୱାରା ତାଙ୍କ ମାନସିକ ସ୍ଥିତି କେବଳ ତାଙ୍କ ମୋବାଇଲ ହିଁ ଫୋନ ଦ୍ବାରା କନ ଏ ଉପରେ ନିର୍ଭର କରେ କାରଣ ଯଦି କୌଣସି କାର୍ଯ୍ୟ ପ୍ରତି ଲକ୍ଷ ନଥାଏ କାର୍ଯ୍ୟ ରେ ସଫଳ କେବେ ବି ନଥାଏ ଯଦି ଗୋଟିଏ ଫୋନ ପ୍ରତି ତାଙ୍କର ସବୁବେଳେ ଲକ୍ଷ ଥାଏ କେବଳ ସିଏ ହିଁ ମୋବାଇଲ ପଛରେ ହିଁ ଧାଇଁଥାନ୍ତି କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ବି ନଥାଏ ସା ସା ଶରୀରରେ ତ ଅକ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକର ମଧ୍ୟ ନଷ୍ଟ ତ ହ ହୋଇଥାଏ କିନ୍ତୁ ମାନସିକ ସ୍ଥିତି ମଧ୍ୟ ସେ ଭୁଲିଯାଇଥାନ୍ତି ବଡ଼ ସାନ ଙ୍କ ବୁଦ୍ଧି ବିଚାରକୁ ଲକ୍ଷ୍ୟ ବି ନକରି କରିନଥାନ୍ତି ଏବଂ ତାଙ୍କର ମାନସିକ ଏପରି ଭାବେ ହୋଇଯାଇଥାଏ କି ସେମାନେ ଅନ୍ୟମାନଙ୍କୁ ଅନ୍ୟମାନଙ୍କୁ କ'ଣ କୁହନ୍ତି କେଉଁ ପ୍ରକାର ବ୍ୟବହାର କରନ୍ତି ସେ ଠିକସେ ନିଜେ ବି ଜାଣିପାରନ୍ତି ନାହିଁ ଆଉ ଗୋଟେ ରହିଲା ଇଣ୍ଟର୍ନେଟ ଇଣ୍ଟର୍ନେଟ ଦ୍ବାରା ଇଣ୍ଟର୍ନେଟ ଦ୍ବାରା ସେ ସ ପ୍ରତ୍ଯେକ ଦିନ ଗେମ ଖେଳିବା ହଉ କି ଅନ୍ୟ କିଛି ଗେମ ଖେଳିବା ଟାଇମ ୱେଷ୍ଟ କରିବା କରିଥାନ୍ତି କିନ୍ତୁ ଯଦି ଇଣ୍ଟର୍ନେଟ ମାଧ୍ୟମରେ ସେ କିଛି ଶିକ୍ଷାପ୍ରତି ଆଗ୍ରହକରି ପାଠପ୍ରତି ପାଠର କୌଣସି ସନ୍ ଡିଟେଲ କୌଣସି ବିଷୟବସ୍ତୁ ସମ୍ପର୍କରେ ଜାଣିବା ପାଇଁ ଯଦି ଇଚ୍ଛା ପ୍ରକାଶ କରନ୍ତେ ତାହେଲେ ତ ଭଲ ହବ କିନ୍ତୁ ଇଣ୍ଟର୍ନେଟର ସେ ଦିନରାତି ରହି ବସିବା ଦ୍ବାରା ତାଙ୍କର ଶାରୀରକ ତ ପ୍ରଭାବ ପଡ଼ିବା ସହ ମାନସିକ ସ୍ଥିତି ହା ସ୍ଥିତିକୁ ନିଜେ ସେ ହରାଇ ବସିଥାନ୍ତି